ହଁ ଆଜିକାଲି ପିଲା ମାନେ କାଣା ହେଉଛି ଯେତେ ଲାସ୍ ଫାସ୍ ଯେତେ ଚାଲିଛେ ସେଇ ହିସାବେ ପିଲାମାନେ ଚାକିର୍ ନେଇ ପାର୍ବା ଯେନ୍ତା କି ବଡ଼ ବଡ଼ କେ ପିଲାମାନଙ୍କର ଚାକିର୍ ପିଲାମାନେ ଚାକିର୍ ପାଉଛନ୍ ଆରୁ କା ହେଉଛି ବୋଲେ ଯେତେ ଅଫିସର୍ ପାତି ଯେତେ ରହୁଛନ୍ ସବୁ ଲାଲ ଚୁବରେ କାରବାର୍ ଚାଲିଛି ସବୁବେଲେ ସେଥିର୍ କାଜି ପିଲାମାନେ ନିଯୁକ୍ତି ନେଇ ପାର୍ ପାରନେ ଆର୍ କମ୍ପାନୀମାନେ ଯେନ୍ତା କି ଆମର୍ ଏରିଆରେ କମ୍ପାନୀମାନେ ବି ନେଇ ଆସବା ଆର୍ କମ୍ପାନୀ ଆସିଲା ଟି ନିଯୁକ୍ତି ବି ପାଇଁ ପାରତେ ପିଲାମାନେ ଆମ କଳାହାଣ୍ଡିରେ ବହୁତ ସମସ୍ୟା ସମ୍ମୁଖୀନ୍ ହେଉଛନ୍ତି ପିଲାମାନେ ଯେନ୍ତା କି ଗଭର୍ଣ୍ଣମେଣ୍ଟ୍ ଚାକିର୍ ତ ବେଶୀ ନେଇ ବାହାର୍ କରବାର୍ ଆରୁ କମ୍ପାନୀ ବି ଇ ଜାଗାକେ ନେଇ ଆସବାର୍ ବେଶୀ ଯେନ୍ତା ବି ଆସୁଛି ବହୁତ ଦୁରିଆ ରେ ରହୁଛି ସେ କମ୍ପାନୀ ଶହେ କିଲୋ ମିଟର କିଲୋ ମିଟର ନେ ଆଉ ଯଦି ପିଲାମାନେ ନିଯୁକ୍ତି ନେଇ ପାଇବେ ବେଲେ ବେଶୀ ବେକାରୀ ବାହାରିବେ ବେକାରୀ ବେକାରୀ ଯଦି ବେଶୀ ବାହାରିବେ ବୋଲେ ଆରୁ ଆମର୍ ପିଲାମାନେ ବହୁତ ଦୁର୍ବଲ୍ ହେଇଯିବେ ଆରୁ ପିଲାମାନଙ୍କୁ ଯଦି ଠିକ୍ ସମୟରେ ଚାକିର୍ ବାକିର୍ ମିଲିବା ଠିକ୍ ହିସାବରେ କାମ୍ କରିବେ ବୋଲେ ଚାକିର୍ ବାକିର୍ ସବୁ ଠିକ୍ ହିସାବରେ ଲାସ୍ ଫାସ୍ ନେଇ ହେବା ବୋଲେ ଲୋକ୍ ପିଲାମାନେ ଠିକ୍ ହିସାବରେ କାମ୍ କରି ପାରିବେ